କୃଷକମାନେ ପଶୁମାନଙ୍କର ବର୍ଜ୍ୟବସ୍ତୁ ବୋଲି ଆମର ସାଧାରଣତଃ ଗାଈମାନଙ୍କର ଯେଉଁ ଗୋବର ଯେଉଁ ଗୁହାଳୁ ଯେଉଁ ଅଳିଆ ସବୁ ସଫା ହୁଏ ସେ ତାକୁ ସବୁ ଆଣି କମ୍ପୋଷ୍ଟ କରି ସେଥିରେ ବହୁତ ଦିନ ପର୍ଯ୍ୟନ୍ତ ତାକୁ ରଖନ୍ତି ସେ କିଛି ନଷ୍ଟ ନହବା ପାଇଁ କମ୍ପୋଷ୍ଟ ହିଁ କରା ହୁଏ ସେ କମ୍ପୋଷ୍ଟ କରିବା ଭିତରେ ସିଏ ବହୁତ ଦିନ ପରେ ଆମର ତାକୁ ଆରାମ ସେ ନେଇକିନା ତାକୁ ଖତ ହେଇଯାଏ ଖତ ଯେଉଁଟାକୁ ସେଇଟାକୁ ନେଇକି ବିଲରେ ଦିଆ ହୁୁଏ ବିଲରେ ପକାଇଲେ ଆମର ଧାନ ବୁଣିବା ପୂର୍ବରୁ ଜ ଜଷ୍ଟ ବିଲରେ ଧାନ ବୁଣିବା ପୂର୍ବରୁ ସେଇ କମ୍ପୋଷ୍ଟ ସାରକୁ ନେଇ ସାରକୁ ନେଇ ତାକୁ ବିଲରେ ପକାଇକି ତାହାପରେ ଧାନଟା ବୁଣା ହେଲେ ସିଏ ବହୁତ ବଢ଼ିଆ ସାର ଭାବେ କାମ ଦିଏ ଆଗରୁ ସାର ମସଲା କିଛି ଯେତେବେଳେ ଏଇ ଆମର କିଛି ସାର ମସଲା ନଥିଲା ସେଇ ସମୟରେ କୃଷକମାନେ ଏଇ ବର୍ଜ୍ୟବସ୍ତୁକୁ ହିଁ ପୁନର୍ବ୍ୟବହାର କରୁଥିଲେ କେମିତି ଏଇ ସାର କମ୍ପୋଷ୍ଟ କରି ସାର କରି ତାକୁ ନେଇକି ବିଲରେ ଦବାରୁ ଫସଲ ପୁରା ବଢ଼ିଆ ସେ ହଉଥିଲା ଆଉ ସେ ସେଥିପାଇଁ ସେ କିଛି ବି ନଷ୍ଟ ହଉ ନ ଥିଲା ବର୍ଜ୍ୟବସ୍ତୁ ସବୁ ବିଲରେ ହିଁ କାମରେ ଲାଗୁଥିଲା ଫସଲ ହବା ପୂର୍ବରୁ ଦିଆ ହେଇଯାଉଥିଲା ସିଏ ବି ବହୁତ ବଢ଼ିଆ ସେ ଫସଲରେ ସାରର କାମ ଦେଉଥିଲା ଆଉ କୃଷକମାନେ ସେଇଟାକୁ ହିଁ ବର୍ଜ୍ୟବସ୍ତୁକୁ ସାର ଭାବରେ ବ୍ୟବହାର କରୁଥିଲେ